ହ୍ୟାଲୋ ହ୍ୟାଲୋ ହଁ ଆପଣଙ୍କର ଆପଣ ଗୋଟେ ଡେଲିଭରି ଦେଇକିଯାଇଥିଲେ ସେ ପ୍ୟାକେଜିଂ ପୁରା ବେକାର ଅଛି ସେ ଖୋଲାହେଇଯାଇଛି ସେ ଫୋନ୍ଟା ଯେଉଁ ଦେଇକି ଯାଇଛନ୍ତି ଡେଲିଭରି ଯେଉଁ ଦେଇଥିଲେ ହଁ ପ୍ୟାକେଟ୍ଟା ଖୋଲାହେଇଯାଇଛି ଆପଣ ଏବେ ରିସେଣ୍ଟ ଏବେ ଦେଇକି ଯାଇଛନ୍ତି ସେ ପୁରା ଖୋଲିଯାଇଛି ତାପରେ ମୁଁ ତାର ଭିଡ଼ିଓ କରିଛି ଫଟୋଜ୍ ବି ଉଠେଇଛି ଆଣିଲି ହଁ ନେଇଯାଆନ୍ତୁ କିଛି ନାହିଁ ଖୋଲିଯାଇଛି ତାସାଙ୍ଗରେ ତାର ଲାଗୁଛି ଯେମିତି ସେଇଟା ବି ୟୁଜ୍ ବି ହେଇଛି ସେ ଫୋନ୍ଟା ମୁଁ କେମିତି ଖୋଲିବି ମୁଁ ଖୋଲିନି ଆପଣ ନିଜେ ଚାହିଁଲେ ବି ମୁଁ ଆପଣଙ୍କୁ ମାନେ ଭିଡ଼ିଓ କରିଛି ଫଟୋଜ୍ ବି ଅଛି ସବୁ ଭଲରେ ପୁରା ଦେଖାଇଦେବି ବି ଆପଣଙ୍କୁ ହଉ ଆପଣ ଦେଖନ୍ତୁ ଆପଣ ଯେଉଁଠୁ ଆଣିଥିଲେ ସେଇଟା ମୋତେ ତାଙ୍କ ସାଥିରେ କଥା କରାନ୍ତୁ ନହେଲେ ହଉ ହଉ ଠିକ୍ ଅଛି ହଉ ଜଣାନ୍ତୁ